ସ୍ୱାସ୍ଥ୍ୟସେବା କ୍ଷେତ୍ରର ପର୍ଯ୍ୟାପ୍ତ ନିୟମାବଳୀ ସମସ୍ୟାର ସମାଧାନ ବର୍ତ୍ତମାନ ରାଜ୍ୟ ବହୁତ ଭଲଭାବରେ କରୁଛି ଯେମିତିକି ଅଚାନକ ଯେଉଁ ଆମର ଡ୍ରଗ ହାଉସ୍ ଅଛି ତାଉପରେ ଚଢ଼ଉ କରୁଛି ଯେଉଁଟାକର ମେଡ଼ିସିନ୍ ଏକ୍ସପାୟାର ହେଇଯାଇଛି ସେ ଏକ୍ସପାୟାଡ଼ ମେଡ଼ିସିନ୍କୁ ଲୋକଙ୍କ ସମେତ ଯେଉଁମାନେ ଡ୍ରଗ ଡିଲର୍ ତାଙ୍କ ସହିତ ଜବତ କରୁଛି ଏଇଟା ଗୋଟେ ଭଲ ପ୍ରୟାସ ଯେଉଁମାନେ ଧରନ୍ତୁ ଆମର ନକଲି ଲାଇସେନ୍ସ ନେଇକି ନକଲି ଡାକ୍ତର ଯେଉଁମାନେ କି କ୍ଵାର୍ଥ ଏକଚୋଲି ଯେଉଁମାନେ କି କୌଣସି ଡିଗ୍ରୀ ନାହିଁ ତାଙ୍କ ପାଖରେ ତାପରେ ବି ସେମାନେ ନକଲି ଡିଗ୍ରୀ ଦେଖେଇକି ଲୋକଙ୍କୁ ଗୋଟେ ଜଣେ ଜଣେ ଡାକ୍ତର ହେଇକି ବସିଛନ୍ତି ରୋଗୀଙ୍କର ଓ ସମସ୍ୟାର ସମାଧାନ କରିବାପାଇଁ କିନ୍ତୁ ସେମାନେ ପ୍ରପର ୱେରେ ଲୋକଙ୍କର ସମସ୍ୟାର ସମାଧାନ କରିପାରୁନାହାଁନ୍ତି ସେମାନଙ୍କୁ ମଧ୍ୟ ଧରାଯାଉଛି ତେଣୁ ବର୍ତ୍ତମାନ ତ ଏଇସବୁ ସମସ୍ୟାର ସମାଧାନ ଭଲ ଭାବରେ ହେଇପାରୁଛି ଆମ ରାଜ୍ୟ ସରକାର ସେ ଦିଗରେ ଯଥେଷ୍ଟ ଯତ୍ନବାନ ଅଛି